ହଁ ମୋର ଏଇ ଲକ୍ଷ୍ମୀ ଯୋଉ କରିଛ ବରା ପିଆଜି ଯୋଉ ସବୁ କରିଛ କେମିତି କ'ଣ ଚାଲିଛି ଏଠି ଲକ୍ଷ୍ମୀ ପୂଜାରେ ଓ ହୋ ସେଠି ଯୋଉ ବାଙ୍ଗଲୋରରେ ମୁଁ ଯୋଉ ଥିଲି ସେଠି ବରା ପିଆଜି ମାନେ ବହୁତ ଦାମ୍ ଭଲ ବେପାର କିନ୍ତୁ ବହୁତ ଭଲ ହୁଏ ମୁଁ ସେଠି ଯୋଉ ଖାଏ ସେଠି ମାନେ ଭଲ ଟେଷ୍ଟ କରନ୍ତି ଆଉ ଭଲ ବେପାର ବି ହୁଏ ଏଠି କାଇଁ ସେଠି ଭଲ ବେପାର ଟିଏ ଅଧିକା ଭଲ ହୁଏ ଆଉ ତ ବରା ଏଠି ତୁମେ କେତେ ଟଙ୍କା ଲେଖାଁ ବିକୁଛ ଗୋଟି ହେଠି ବରାର ମାନେ ସାତ ଟଙ୍କା ଏମିତି ଆଠ ଟଙ୍କା ଭଳିଆ ବରା ହୋଉଛି ତୁମେ ସେଠି ଏଠି କାଇଁ ଯଦି ସେଠି ତୁମର ବେପାରଟା କରନ୍ତ ବହୁତ ଭଲ ହୁଅନ୍ତା ଅଧିକା ପଇସା ହୁଅନ୍ତା ଏଠି ତୁମର କମ୍ ପଇସାରେ ହେଲେ ହେଲେ ବି ସେଠି ଭଲ ଅଧିକ ଦାମ୍ ଟିକେ ଅଧିକା ଅଛି ଆଉ କ'ଣ ତ ବେପାର ଠିକ ରେ ହଉଛି କି ନାହିଁ ନା ଲୋକ ସବୁ ବାକି ଖାଇ ଦଉଛନ୍ତି ଦଉ ନାହାନ୍ତି ପଇସା ଆଉ ଘରେ ସବୁ ଭଲ ଅଛନ୍ତି ସବୁ ଘରେ ହଁ ହଁ ହଁ ହଁ ଆଉ ବେପାରଟା ଟିକେ ଟିକେ ଯାହା ବି ହଉ ମାନ୍ଦା ଚାଲିଥିବ ମାନେ ବାକି ଫାକି ଖାଇ ଦେଉଥିବେ ଲୋକାଲ ଲୋକ ବୋଲି କି ଆଉ ସଉଦା ପତର ବି ଅଧିକା ରେଟ୍ ହୋଇ ଯାଇଛି ସେଥିପାଇଁ ଆଉ ଟିକେ ବେଶୀ ହଉ ତାହେଲେ ମୁଁ ରଖୁଛି ଆଉ